ହଁ ହ୍ୟାଲୋ ହଁ ହ୍ୟାଲୋ ର ହଁ କୁହ ତମର କଣ ସମସ୍ୟା ଅଛି ହ୍ୟାଲୋ ହଁ ମାନେ ଧାନ ଚାଷରେ କେଉଁ କେଉଁ ସାର ପକେଇବ କ'ଣ କରିବ ହଁ ଧାନ ଚାଷରେ ୟୁରିଆ ଗ୍ରୋମର ନେଇଯିବ ମିଶେଇ କରିକି ପକେଇଦେବ ପଟାସ ବି ଦେଲେ ଭଲ କୀଟନାଶକ କୀଟନାଶକ ନେବ ପାଣିରେ ମିଶେଇକି ତାକୁ ସ୍ପ୍ରେ କରିବ ବୋଲେ ଗୋଟେ କାଣ୍ଡ ବିନ୍ଧା ପୋକ ଅଛି ସେଇରା ପୋକ ଧାନକୁ ନଷ୍ଟ କରିଦିଏ ଯୋଉ ଲିକୁଇଡ଼ର ଅଛି ସେଥିପାଇଁ ତାକୁ ନେବ ହ ସେଇ କୀଟନାଶକ ନେବ ଲିଟରେ ପାଣିରେ ଦି ଥିବି ମିଶେଇ ଦେବ ଆଉ ତାକୁ ସ୍ପ୍ରେରେ ଅଛି କି ନାହିଁ ସ୍ପ୍ରେରେ ନେଇ ସ୍ପ୍ରେ କରିଦେବ ଆମେଲେ ସେ କା ପିନ୍ଧା ପୋକ ମଡ଼ିଯିବେ ସେଇଟା ପାଣିରେ କ୍ଷେତରେ ଗୋଟା ତାର ଆସୁଛି ନା ଯୋଉ ସ୍ପ୍ରେର ଗୋଟେ ଆସୁଚି ଔଷଧ ମରା ହଏ ସେ ମେସିନରେ ନେବ ଆଉ ଲିଟର ପିଛା ଦିଠିକି ମିଶେଇ ଦେବ ମିଶେଇ ଦେଇ ସିଞ୍ଚନ କରିଦବ ହ କାଣ୍ଡ ବିନ୍ଧା ପୋକ ମରିଯିବେ ଧାନ ଗଛ ଧାନ ଗଛ ଉନ୍ନତି ପାଇଁ ତାକୁ ତାଙ୍କର ସାର ଦରକାରେ ସାର ଦବ ଗଛ ବଢ଼ିବ ତାପରେ ଔଷଧ ମାରିବ ଔଷଧ ମାରିଲେ ପୋକ ମଲେ ଧାନ ହେବ ଧାନ ଭଲ ହେବ ଧାନ ବଢ଼ିବା ପାଇଁ ତ ୟୁରିଆ ଦିଆ ହଉଚି ୟୁରିଆ ଗ୍ରୋମର ପଟାସ୍ ମିଶେଇକି ଦେଇଦବ ବୋଲି ଗଛ ତ ବଢ଼ିବ ଗଛ ବଢ଼ିଲେ ଫଳ ଆସିବ ଆଉ ତାର ବି ମେଡ଼ିସିନ ବି ଦିଆହଉଛି ଭଲ ତ ଆମଦନୀ ହେବ

ଚାରା ସାଧାରଣତଃ ଚାଷୀମାନେ ପଠେଇଥାନ୍ତି ଯୋଉଠୁକି ତୁମେ ଆଣିପାରିବ ଉନ୍ନତମାନର ଆଣିଲେ ତୁମେ ଯଦି ହର୍ଟିକଲଚରରେ ମିଳୁଛି ହର୍ଟିକଲଚର କି ଯିବ ସେଠୁ ଆଣିବ ସାର ସାର ସାର ସାର କୀଟନାଶକ ଏଇଟା ତ ଆମର ଯେଉଁ ଦୋକାନ ଅଛି ଦୋକାନରୁ ନେବ ହର୍ଟିକଲଚରରେ ବି ମିଳିବ ଯଦି ଆଣିପାରିବ ଆଣିବ ଯାଇକି ଖତ ତ ନିହାତି ଦେବ ପ୍ରଥମରୁ ଖତ ଦେବା ଦରକାର ସାର ଆଗ ସେଚନ କରାଯାଇନା